ହଁ ହ୍ୟାଲୋ ହଁ ଏଇଟା ଷ୍ଟଲ୍କେ ଲାଗିଛି ହେଲେ କାଣ କାଣ ହଁ ଏଠି ଖାଇବା ପିଇବା ସବୁ ଅଛି ଯେନ୍ତା କି ବରା ପୁରି ତାପରେ ସିଙ୍ଗଡ଼ା ପକୋଡ଼ି ସବୁ ଅଛି ଭାତ୍ ବି ଅଛି ଇନ ହଁ ପୁରା ସବୁ ଗରମ ଗରମ ଅଛି ହଁ ଏଇଟା ମିଲ୍ କରି ବିକୁଛୁ ଭାତ୍ ପୁରା ନନ୍ଭେଜ୍ ଆର୍ ଭେଜ୍ ଦୁହିଁଟା ବିକୁଛୁଁ ହେଲେ କେନ୍ତା ଖାଇବୋ କି ଭେଜ୍ଟା ୟାର ଅଶୀ ଟଙ୍କା ପଡ଼ୁଛି ପର୍ ପ୍ଲେଟ୍ ୟାର୍ ଖାବାଟା ଇନ୍ ଭାତ୍ ତୁମେ ଯେତେ ଖାଇପାର ଆରୁ ନନ୍ଭେଜ୍ଟା ଶହେ କୋଡ଼ିଏ ଟଙ୍କା ଯେଉଁଥିରେକି ଚିକେନ୍ ଚାର୍ ପିସ୍ ପଡ଼ବା ଆରୁ ସବୁ ସବୁ ଯାହା ଭେଜ୍ରେ ଥିବା ସବୁ ହେବା ହେଲେ ଆସିବ କେନ୍ତା କେତେବେଳେ ହଁ ଆରେ ଆସିବ ସେ ଯାଇଁ କି ଏହାଦେ ଖୋଲା ହେଇଛି ସେଇଟା ତ ସାର୍ ଆମେ ସକାଳୁ ଏଇଟା ପୁରା ଦଶ ବଜେ ତକ ଖୋଲୁଛୁ ରାତି ଆମର ପଛେ ଆସିବ ଯେ ସବୁବେଳେ ଆମର ଠାଁଏ ଦଶ ବଜେ ତକ ପୁରା ଓପନ୍ ହେସି ସବୁ ଜିନିଷ୍ ଥିବ ହଁ ଆସ ଦିନେ

ମୁଇଁ ତ ନାଇଁ କରେ ହେଲା କି ମୋର ସାଙ୍ଗ ଗୋଟେ ସେ ସୁରଟ୍ନେ ଗୋଟେ କରୁଛି ସେ କାଁ କାମ୍ ଗୋଟେ କରୁଛି ଯାଇକରି କିନି ସେ ଭଲ୍ ସେନ ରୋଜଗାର କରୁଛି ଯେନ୍ତା ଲାଗୁଛି

ଦରମା ତ ପୁରା ସେ ଚାଳିଶ ହଜାର ଟଙ୍କା ପ୍ରାୟ ଛଅ ମାସ୍କେ ସେ ତ ପୁରା ବେଶୀ ଦରମା ପାଉଁଛନ୍ ସେ ଗୋଟେ କାମ୍ଟେ କରୁଛନ୍ ସେ ସୂତାର କ'ଣ ଗୋଟେ କାମ୍ଟେ କରୁଛନ୍

ଆଚ୍ଛା ହଁ ବୋଲେ କିନ୍ତୁ ସେନ ବି ବହୁତ୍ ସୁବିଧା ବି ମିଳୁଛି କି ନାଇଁ ବୋଲେ ମୁଇଁ ପଚରାମି ଆରୁ କହମି କ'ଣ କ'ଣ ଅଛି ବୋଲିକରି ହଁ ଆରୁ ସେ ପଳେଇଛି ଆସିଛି କିନି ଦୁଇ ଦିନି ଲାଗ୍ସି ସିନି କି ସୁରତ୍ କେ ହଁ ଆରୁ ସେ ସିୟାଡ଼ୁ ସେଣୁ କୁଆଡ଼େ ରହିଛନ୍ ଯେ ସେ କିନି ତିନି ହଜାର ଟଙ୍କା ମାତ୍ର ଦେଇଛନ୍ତି ଆରୁ ଏତେ ଟଙ୍କା କମ୍ ହଁ ଭଲ୍ ଜାଗାନୁ ମୋତେ ବି କହୁଥିଲେ ହେଲେ ମୁଇଁ ନାଇଁ ଯାଏ ବୋଇଲି

ହଁ ବୋଇଲେ ତୁମଟା ଏଇଟା ମୁଇଁ କହିଦେବି ହେଲେ ଆସ ହଁ କହିଦେବି ହେଲେ ଆସ୍ବ ସିଏ ହଁ ହୋଟେଲ୍ କାଚ ଏଇଟା ଖୋଲା ହେଇଛି ଆସ ଠିକ୍ ଅଛେ ହଁ ଠିକ୍ ଅଛେ ଠିକ୍ ଅଛେ ରଖୁଛି ଠିକ୍ ଅଛି ରଖୁଛି ସେ ଆସିବ